ଆମ ଗାଁରେ ରୋଗ ହେଲେ ସରକାରୀ ଡକ୍ଟରର ସୁବିଧା ନାହିଁ ଆମେ ସମସ୍ତେ ପ୍ରାଇଭେଟ ଡକ୍ଟର ଦେଖାଉଛୁ କିନ୍ତୁ ସହରେ ଗଲେ ସରକାରୀ ଡକ୍ଟରର ସୁବିଧା ଅଛି ସରକାରୀ ଡକ୍ଟରଙ୍କୁ ଦେଖାଇଲେ ରୋଗଟା ଟିକେ ଭଲ ହୁଏ ରକ୍ତ ପରୀକ୍ଷା ହୁଏ ସବୁ ରୋଗର ନିୟମ ଜାଣିପାରୁଛୁ ସେ କାହାର କ'ଣ ରୋଗ ହେଲା କିନ୍ତୁ ଗାଁରେ ଏସବୁ ସୁବିଧା ନାହିଁ ଟିକେ ଗାଁରେ ମେଡ଼ିକାଲ ହେଲେ ଭଲ ହେଇଥାନ୍ତା ଗାଁରେ ମେଡ଼ିକାଲର ସୁବିଧା ଅସୁବିଧା ଯୋଗୁଁ ଲୋକମାନେ ସହର ଯିବା ପାଇଁ ବାଧ୍ୟ ହେଉଛି ତେଣୁ ମୁଁ ଚାହୁଁଛି ସ୍ୱାସ୍ଥ୍ୟକେନ୍ଦ୍ର ଗୋଟେ ଗାଁରେ ବି ଖୋଲେ ଭଲ ତାହେଲେ ଲୋକମାନେ ସହରରେ ଯିବାକୁ ପଡ଼ିବନି ସରକାର ଡକ୍ଟରର ନିୟମ ଅଲଗା ଆଉ ପ୍ରାଇଭେଟ ଡକ୍ଟରର ନିୟମ ଅଲଗା କିଏ କିଏ ପ୍ରାଇଭେଟ ଡକ୍ଟର ଔଷଧ ଖାଏ ଭଲ ହେଉଛି ତ କିଏ ରୋଗରେ ପୀଡ଼ିତ ହେଉଛି ତେଣୁ ମୁଁ ଚାହୁଁଛି ଡାକ୍ତରଖାନା ଗୋଟେ ଗାଁରେ ଖୋଲଲେ ବି ଭଲ ସବୁ ଗାଁରେ ଗୋଟେ ଗୋଟେ ଛୋଟ ଛୋଟ ଡାକ୍ତରଖାନା ଖୋଲିଦେଲେ ଲୋକଙ୍କର ସୁବିଧା ହେବ ଡାକ୍ତରଖାନାର ମେଡ଼ିକାଲର ସୁବିଧା ହେବ ତେଣୁ ମୁଁ ଚାହୁଁଛି ସହରରେ ସମସ୍ତେ ସବୁବେଳେ ଯାଇପାରୁନି ବୁଢ଼ା ଲୋକଙ୍କୁ ନେଇ ନେବାକୁ ବେଶୀ ଅସୁବିଧା ତେଣୁ ସହରର ଡକ୍ଟରର ଉନ୍ନତି ବେଶୀ ଆଉ ଆମର ଗାଁର ଡକ୍ଟରର ଉନ୍ନତି କମ୍